ହଁ ଆମେ ସଖାଳୁ ଦୋଡ଼ି ଜାସୁ ଚାର୍ ବଜେ ରାତୁ ଉଠି କରି ଆରୁ ଆମ୍ ଶରୀର୍ କେ ବେଶୀ ଭଲ୍ ଲାଗଶି ଆର୍ ଶରୀର୍ ନ ରକ୍ତ ସଂଚାଳିତ୍ ହେଷୀ ବେଲେ ବେଶୀ କରି ସଖାଲୁ ଦୌଡ଼ିବା ଟା ବେଶୀ ଭଲ୍ ହେ ଆଉ ବେଶୀ କରି ତ ମୁଟା ଲୁକ୍କୁ ଦୌଡ଼ି ବାର୍ ବହୁତ ଭଲ୍ ହେ ଯେ ସେ ତାକର୍ ଚର୍ବି କମ୍ ହେବା ଆରୁ ସେମାନେ ଓଜୋନ୍ରୁ ବି ଟିକେ କମ୍ ହେବେ ବେଲେ ତାହାକୁ ବେଶୀ କରି ଦୌଡ଼ିବା ବେଶୀ ଦରକାର୍ ସେଥିର୍ ଲାଗି ବୋଲି କରି ସଖାଲୁ ସେମାନେ ଚାର୍ ବଜେନୁ ଉଠିକରି ଏତକି ଚେଷ୍ଟା କରବାର୍ କଥା ଯେ ସଖାଲୁ ଉଠିକରି ବ୍ୟାଯାମ୍ ସାଙ୍ଗେ ସାମାନ୍ ଦୌଡ଼ି ବାଟ୍ଟା ବେଲେ ସେମାନେ ଯିବାର୍ କଥା ଆମେ୍ ସବୁ ଦିନ୍ ଯୋଉଛୁଁ ଆମକୁ ଭଲ୍ ଲାଗୁଛି ଆମର୍ ଶରୀର୍ ଭଲ୍ ଲାଗୁଛି ସେଦିନ୍ ବହୁତ ଆରାମ୍ ଲାଗଶି ଦୌଡ଼ା ଧୂପା କରିଥିଲେ ସଖାଲୁ ଚାର୍ ବଜେନୁ ବେଲେ ସେଥିର୍ ଲାଗି ଆମେ୍ ମୁଟା ଲୋକ୍କୁ ବେଶୀ କହବାର୍ କଥା ସେମାନେ ଯାନବାର୍ କଥା ଯେ ଦୌଡ଼ି ଲେ ତାକର୍ ଶରୀର୍ ନ୍ କିଛି ଲାଭ୍ କାହାକୁ ଅଛି ତାକର୍ ଚର୍ବି କମ୍ ହବା ତାହାକୁ କିଛି ପ୍ରକାର୍ ର ବେମାର୍ ନା ହୁଏ ଇ ସବୁ ଜିନିଷ୍ କେ ନେଇ କରି ସେମାନେ ଦୌଡ଼ି ଯିବାର୍ କଥା ଚାର୍ ବାଜେନୁ ଚାର୍ ବଜେରୁ ଯଦି ନା ପାରଲେ ଛଅ ବଜେ ଆଡ଼େ ସନ୍ଧ୍ୟାର ଯିବାର୍ କଥା ଦୌଡ଼ା ଧୋପା କରବାର୍ କଥା ତାକର୍ ଦେହର୍ ଲାଗି ତାହାକୁ ବେଶୀ ଶରୀର୍ ବେଶୀ କାମ୍ ଦବା ବେଲେ ସେଥିର୍ ଲାଗି ତାହାକୁ କହାବାର୍ ଲାଗି ଆମେ ଚାହୁଁଚୁ ଆରୁ ଆମେ ବି ଦୌଡୁଚୁ ବହୁତ ଭଲ୍ ଲାଗୁଛି